ଯଦି ସରକାରୀ ଶାସନର ପ୍ରଭାବ କଥା କହିବା ତା'ହେଲେ ଏହା ମୁଖ୍ୟତଃ ସହରାଞ୍ଚଳରେ ବେଶି ଦେଖିବାକୁ ମିଳେ କିନ୍ତୁ ଗ୍ରାମାଞ୍ଚଳରେ ଏହାର ଅଭାବ ପରିଲକ୍ଷିତ ହୁଏ କାରଣ ଗ୍ରାମଞ୍ଚଳକୁ ଯେତେବେଳେ କୌଣସି ଅଧିକାରୀ ଆସନ୍ତି ସେ ସମୟରେ ତାଙ୍କର ଅନେକ ଯାତାୟାତ ଖର୍ଚ୍ଚ ରାସ୍ତାଗାଡ଼ି ଖର୍ଚ୍ଚ ଏମିତି ଅନେକ ଖର୍ଚ୍ଚ ପାଇଁ ସେମାନେ ଗ୍ରାମାଞ୍ଚଳକୁ ଆସିବା ପାଇଁ ପସନ୍ଦ କରନ୍ତି ନାହିଁ ତାହା ଛଡ଼ା ଗ୍ରାମାଞ୍ଚଳର ରାସ୍ତାଘାଟ ଏତେ ଅପରିଷ୍କାର ଏବଂ ଅପରିଚ୍ଛନ୍ନ ହୋଇଥାଏ ଯାହାଫଳରେ ସେମାନଙ୍କୁ ଗାଁକୁ ଆସିବାକୁ ଇଚ୍ଛା ହୁଏ ନାହିଁ ତେଣୁ ଗ୍ରାମାଞ୍ଚଳର ଉନ୍ନତି ସାଧନ ବହୁ ପରିମାଣରେ ବିଫଳିତ ହୋଇଥାଏ